ଭାଇ ଅଲରେଡ଼ି ବହୁତ ଲେଟ୍ ହେଇଗଲାଣି ଟ୍ରେନ ଟାଇମ୍ ବି ହେଇଗଲାଣି ତେଣୁ ଟ୍ରାଫିକରେ ତ ଆଉ କେତେ ସମୟ ଲାଗିବ ଏଇଠୁ ଯିବା ପାଇଁ ଆଉ ଯଦି ଆଉ ପନ୍ଦର ମିନିଟ୍ ଭିତରେ ନ ପହଞ୍ଚିବା ତା'ହେଲେ ଆମ ଟ୍ରେନଟା ଛାଡ଼ିଯିବ ତ ଏଠି ଯଦି ଟିକେ ଶୀଘ୍ର ଟିକେ ବାହାରେ ଯେ ଆଉ କୌଣସି ରାସ୍ତା ଅଛି ଯଦି ଏଇ ବାଟ ଦେଇକି ଛାଡ଼ିକି ଅଲଗା କେଉଁ ବାଟ ଯଦି ବାଟ ଅଛି ତା'ହେଲେ ଶୀଘ୍ର ଚାଲନ୍ତୁ କାରଣ ଅଲରେଡ଼ି ମୋର ଲେଟ୍ ହେଇଗଲାଣି ଆଉ ମାତ୍ର ପନ୍ଦର କୋଡ଼ିଏ ମିନିଟ୍ ଅଛି ସେ ଟ୍ରେନ ପହଞ୍ଚିବା ପାଇଁ ଆଉ ଏବେ ବି ଆମେ ଆହୁରି ତିନି ପାଞ୍ଚ ଛଅ କିଲୋମିଟର ଯିବାର ଅଛି ତେଣୁ ଟିକେ ଶୀଘ୍ର ଚାଲନ୍ତୁ ଆଉ ନହେଲେ ଡେରି ହେଇଗଲେ ବହୁତ ଅସୁବିଧା ହେଇଯିବ